ହଁ ଆଉ କେମିତି ଅଛନ୍ତି ବହୁତ ଦିନ ପରେ ଭେଟା ଭେଟ ହେଲା ଆସୁଛନ୍ତି ରେଗୁଲାର୍ କି ଆପଣ ବହୁତ ଦିନ ହେଲା ଭେଟ ହେଇ ନଥିଲୁ ତ ମୁଁ ସେଥିପାଇଁ ଚାହୁଁଥିଲି ହାତ ଗୋଡ଼ ସବୁ ଦେହ ଠିକ୍ ଅଛି ତ ଏଥର କ'ଣ ଜିତାଇଦେଲେ ବିଜେପିକୁ ନାହିଁ ଭଲ ହେଲା ମ ଭଲ ହେଲା ତିନି ହଜାର ଟଙ୍କା ବି ମିଳିବ କହୁଛନ୍ତି ନାଁ ଆଉ ଆମର ଶ୍ରୀମନ୍ଦିରର ଶ୍ରୀମନ୍ଦିରର ଦ୍ୱାର ବି ଖୋଲିବ ଏ ଦୁଆର ତ ଖୋଲିଲା ବୋଧେ ଖୋଲିଲା ଦୁଆର ଖୋଲିଲା ବୋଧେ ଏ ତା'ପରେ ଇଏ ଆମର ରତ୍ନ ଭଣ୍ଡାର ବି ଖୋଲାହେବ କହୁଛେ ଯାହା ହଉ ବିଜେପି ସରକାର ଗୋଟେ ଆସିଲା ଗୋଟେ ମୋ ସାଙ୍ଗେ ତ ବିଜେଡ଼ି ବହୁତ ପଚିଶ ବର୍ଷ ଶାସନ କଲା ଆଉ କ'ଣ ହଁ

ଭତ୍ତା ପଇସା ଦେବ ଭତ୍ତା ପଇସା ବଢ଼ାଇକି ଦେବ ଇଆଡ଼େ ତମର ସୁଭଦ୍ରା ଯୋଜନା କହିଛି ସେଗୁଡ଼ା ଦବ ହଁ ନାଇଁ ନାଇଁ କରିବ କରିବ ବିଜେପି ସରକାର ଯେଉଁ ଯେଉଁ ଜାଗାରେ ଅଛି ଭଲ ସୁବିଧା ଦଉଛି ଲୋକଙ୍କୁ ଲୋକ ଖୁସି ରହୁଛନ୍ତି ସେଥିପାଇଁ ଆମର ବି ସୁବିଧା ହଉ

କିନ୍ତୁ ୟାର କିସ୍ମତ୍ ବଢ଼ିଆ ନାଇଁ ଆମର ବିଜେପିର ମୁଖ୍ୟମନ୍ତ୍ରୀ ମନମୋହନ ମନମୋହନ ବାବୁଙ୍କର କିସ୍ମତ୍ ବଢ଼ିଆ ନୂଆ ନୂଆ ହେଇଗଲେ ତାଙ୍କ କିସ୍ମତ୍ ବଢ଼ିଆ ହେଇଗଲା ସେ କିନ୍ତୁ କରିବେ କାମ କରିବେ ଉପରେ ମୋଦୀ ଅଛନ୍ତି ନା ମୋଦୀ ଆମକୁ ସପୋର୍ଟ୍ କରୁଛି ଓଡ଼ିଶାକୁ ପୁରା ହଁ ଆମର ବିଜେପି ସରକାର ବହୁତ ବଢ଼ିଆ ସରକାର ଆହୁରି ଆମେ ଚାନ୍ସ୍ ଦେଇଛୁ ସବୁ ଲୋକମାନେ ଦେଇଚନ୍ତି ବିଜେଡ଼ିଟା ମାନେ ବହୁତ ଭଲ ଥିଲା ଚବିଶ ବର୍ଷ ଶାସନ କଲା ଓଡ଼ିଶାକୁ ସେଇଟା ବି ଭଲ କେତେ ହଁ ହଁ ଭଲ ହେବ ପାଞ୍ଚ ବର୍ଷ ଭଲ କାମ କଲେ ଆଉ ଥରେ ସେ ରହିବ ଆଉ ନହେଲେ ପାଞ୍ଚ ବର୍ଷ ପରେ ପୁଣି ଆଉ ଥରେ ଇଏ ହେଇଯିବେ ଆଉ ଆପଣ କଣ ଡେଲି ସକାଳେ ଖାଆସୁଛନ୍ତି ନାଁ ମର୍ଣ୍ଣିଂ ୱାକ୍ ହଁ ଭେଟ ହେବେ ଆଉ ଆଉ ଚାଉଳ ମିଳିଲାଣି ନା ମାନେ ବିଜେପି ସରକାର ନୂଆ ଆସିଛି ନା ଦେବ ଲୋକ କୋହୁଥୁଲେ ଦେବ ନଦେବ ଦେବ ନଦେବ ହେଇଠୁ ଚାଉଳ ଦେବା ଷ୍ଟାର୍ଟ୍ କରିଦେଲାଣି ଦେବ ଆଉ ଲୋକ ଭାବୁନଥିଲେ କି କ'ଣ କ'ଣ ଚେଞ୍ଜ୍ କରିବ କ'ଣ ନାହିଁ ବସ୍ ଗୁଡ଼ାକ ଯେମିତିଆ ରଙ୍ଗ ଇଏ କରି ଦେଉଛି ତା ନିଜ ହିସାବରେ କରିବ ନା ସିଏ ଆଉ ଲୋକ କହିବେ ସେରୁ ନିଜର ରୁଲ୍ ବି ଚେଞ୍ଜ୍ କରିବ

ହଁ ଯିବ ଯିବ ନାହିଁ କରିବ କରିବ କାମ କରିବ